ଭାରତ ଭିତରେ ଓଡ଼ିଶା ଓଡ଼ିଶା ଗୋଟିଏ ରାଜ୍ୟ ଓଡ଼ିଶାରେ ସବୁଠାରୁ ବଡ଼ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ପୁରୀରେ ଅବସ୍ଥିତ ପୁରୀରେ ଶ୍ରୀ ଜଗନ୍ନାଥ ଠାକୁର ପୂଜା ପାଆନ୍ତି ସେଠାରେ ବହୁତ ଦୂରର ଲୋକମାନେ ଦର୍ଶନ କରିବାକୁ ଆସିଥାନ୍ତେ ଏବଂ ସେଠାରେ ସମୁଦ୍ର କୂଳରେ ବୁଲନ୍ତି ସମୁଦ୍ର କୂଳରେ ବସି ସମୁଦ୍ର କୂଳର ଓ ସମୁଦ୍ର କୂଳରେ ନିରୋଳାରେ ବସି ଆନନ୍ଦ ପାଆନ୍ତି ଏବଂ ମୁଁ ଗୁଜୁରାଟ ମଧ୍ୟ ଯାଇଥିଲି ଗୁଜୁରାଟର ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ବହୁତ କିଛି ଦେଖିବାକୁ ମିଳୁଛି ସେଠାରେ ପରିବେଶ ବହୁତ ସଫାସୁତୁରା ଏବଂ ସମାନ ଗୁଜୁରାଟରେ ଇଲେକ୍ଟ୍ରୋନିକ୍ ଜିନିଷ ଦେଖିବାକୁ ମିଳେ ମୁଁ କେରଳ ମଧ୍ୟ ଯାଇଥିଲି କେରଳରେ ସ୍ୱାମୀ ଆୟାପ୍ପା ମନ୍ଦିର ଦେଖିବାକୁ ମିଳେ ଏବଂ କେରଳ ହେଉଛି କେରଳ ହେଉଛି ସବୁଠାରୁ ଶିକ୍ଷିତ ଶିକ୍ଷିତ ରାଜ୍ୟ ସବୁ ରାଜ୍ୟ ଠାରୁ କେରଳ ସବୁଠାରୁ ଶିକ୍ଷିତ ରାଜ୍ୟ ସେଠାରେ ବହୁତ ନଡ଼ିଆ ଗଛ ଦେଖିବାକୁ ମିଳେ ଏବଂ ସେଠାର ପରିବେଶ ମଧ୍ୟ ଭଲ ଏବଂ ସେଠାର ଲୋକମାନେ ମଧ୍ୟ ବହୁତ ଶାନ୍ତ ଶିଷ୍ଟ ତେଣୁ ମୋତେ କେରଳ ବହୁତ ଭଲ